ମୋର ଅର୍ଡ଼ର୍ ମୋର ଅର୍ଡ଼ର୍ ଡେଲିଭରି ହେବାର୍ ଲାଗି ଏତେ ଟାଇମ୍ କାଁ ହେଲା ଯେ ଲାଗୁଛି କେତେ ବଜେ ଆସ୍ବା କେତେବେଲେ ଖାଇବେ ମୁଁ ମୁଁ ଅର୍ଡ଼ର୍ କରୁଛି ମତେ ବହୁତ ଭୋକ କରୁଛି ଏବେ ହିଁ ଦରକାର ଅର୍ଜେଣ୍ଟ ହିଁ ଦରକାର ମୁଁ ଖାଇବି ଏବେକା ବହୁତ ଜଲ୍ଦି ମତେ ଡେଲିଭରି ଦରକାର ଯେମିତି ହେଲେ ଡେଲିଭରି ଏଇଠି କରନ୍ତୁ ମୁଁ ଖାଇବି ବହୁତ ଅର୍ଜେଣ୍ଟ ଅଛି ଖାଦ୍ୟ ଖାଇବି ମତେ ବହୁତ ଭୋକ କଲାଣି ସେଥିପାଇଁ ପ୍ଲିଜ୍ ଟିକେ ଡେଲିଭରି ଜଲ୍ଦି ଆଣନ୍ତୁ ଲେଟ୍ କ'ଣ ପାଇଁ ହଉଛି ଟ୍ରାଫିକ୍ ହଉଛି କି କ'ଣ ପ୍ରୋବ୍ଲେମ୍ ଅଛି କୁହନ୍ତୁ ମୁଁ କ୍ୟାନସେଲ୍ କରିଦେବି ମତେ ବହୁତ ଅର୍ଜେଣ୍ଟ ଦରକାର ଅଛି ଏବେକା ସୋ ପ୍ଲିଜ୍ ଟିକେ